ହ୍ୟାଲୋ ମ୍ୟାଡ଼ାମ୍ ଏଇଟା ଆପଣଙ୍କର ଇଏ ଆମର ପରିବା ସପ୍ଟା ବୋଧେ ଆଚ୍ଛା ଆଚ୍ଛା ଆଚ୍ଛା ଏଇଠି କେମତି କିସ ରେଟ୍ରେ ମିଳୁଛି କ'ଣ କ'ଣ ମିଳୁଛି ଟିକେ କହିଥିଲେ ଆମର ଗୋଟେ ଭୋଜି ଅଛି ତ ଆପଣଙ୍କ ଦୋକାନରୁ ଉଠାଇ ଥାନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଇଏ ବଡ଼ିଟା ଯେଉଁ ବିରିର ବଡ଼ିଟା ଆଚ୍ଛା ଏବେ ତ ଆମ୍ବ ସିଜିନ୍ଟା ଆମ୍ବ ରଖୁଛନ୍ତି କି

ଆଜ୍ଞା ରେଟ୍ କେମିତି ଅଛି ଟମାଟୋ ରେଟ୍ଟା କେମିତି ଅଛି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆଳୁଟା ଆଜ୍ଞା ଆଉ ଆମର ବାଇଗଣଟା ଆଜ୍ଞା ଆଜ୍ଞା ତା'ପରେ ଇଏ ଆମର ଖମ୍ବ ଆଳୁଟା

ଆଚ୍ଛା ଶାଗ ଉପରେ ଟିକେ କ'ଣ କ'ଣ ଭେରାଇଟି ଶାଗ ରଖୁଛନ୍ତି ଆଜ୍ଞା

ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆମର ଇଏ କେମତି ଆଣିବାର ବ୍ୟବସ୍ଥା କ'ଣ ଗାଡ଼ିଘୋଡ଼ା କ'ଣ ରଖିଛନ୍ତି ନା କ'ଣ ଏମତି ଜିନିଷ ପହଞ୍ଚାଇବା ପାଇଁ ଆଜ୍ଞା

ଆଚ୍ଛା ଖଲି ଦନା ସବୁ ରଖୁଛନ୍ତି ତ ଆପଣ ସବୁ ଅଛି ନାଇଁ ଆଚ୍ଛା ଇଏ ପିଲା ଆଣିକି ଛାଡ଼ି ଦେଇକି ଯିବେ ତ ଯେଦିନ ଆମର ଭୋଜି ଥିବ ସେଦିନ କହିଲେ ଆଜ୍ଞା ଆଜ୍ଞା ଆଚ୍ଛା କେ କେଉଁ ଟାଇମ୍ରେ କେଉଁ ଟାଇମ୍ରେ ଦୋକାନ ଖୋଲା ରହୁଛି ହଁ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଛି ସେହି ସେହି ହଁ ହଁ ଆପଣ କେତେ ସମୟରେ ରୁହନ୍ତି ଆଜ୍ଞା ଆଜ୍ଞା ଆଉ ଇଏ କହୁଥିଲି ଆମର ଆଉ କିଛି ଭଲ ଭଲ ଆଇଟମ୍ କିଛି ରଖିଛନ୍ତି ବୋଇତାଳୁ ଯେମିତି

ଆଜ୍ଞା